ଆଜ୍ଞା ହଁ କୁହନ୍ତୁ ହଁ ହଁ ମାଆଙ୍କର କ'ଣ ହେଉଛି ଦେହ ଖରାପ ଅଛି

ମାଆ ବର୍ତ୍ତମାନ କୋଉଠି ଅଛନ୍ତି ଘରେ ଅଛନ୍ତି ନା ହସ୍ପିଟାଲରେ ଅଛନ୍ତି ଆଚ୍ଛା ଆପଣ ବି ମାଆଙ୍କ ପାଖରେ ଅଛନ୍ତି ତ କ'ଣ କେମିତି କରିବା ପରୀକ୍ଷା ତ ଷ୍ଟାର୍ଟ ହୋଇଯିବ ଆଉ କିଛି ଦିନରେ ରହିଲା ତ ଆପଣଙ୍କର କେହି ବନ୍ଧୁ ବାନ୍ଧବ ରିଲେଟିଭରେ କେହି ଅଛନ୍ତି ଆସି ମାଆଙ୍କ ପାଖରେ ରହିପାରିବେ ଆପଣ ଆସି ପରୀକ୍ଷା ଯୋଗ ଦେଇପାରିବେ ରିଲେଟିଭ ମାମୁଁ ମାଇଁ କିଏ ଅଛନ୍ତି ଯିଏକି ଆସି ରହିପାରିବେ ଟିକେ ହସ୍ପିଟାଲରେ ମାଆଙ୍କ ପାଖରେ ଦେଖନ୍ତୁ ଏଇଟା ଆପଣଙ୍କର ପରୀକ୍ଷା ପରୀକ୍ଷା ନଦେଲେ ଫୁଣି ଉପର କ୍ଲାସ କୁ କେମିତି କ'ଣ ଯିବେ ସେଇଟା କ'ଣ ଆଜ୍ଞା ସ୍କୁଲର ତ ନିୟମ ଉପରେ ସେଇଟା ନିୟମକୁ ଆମେ କେମିତି ଭାଙ୍ଗି ପାରିବା ଆପଣ ଟିକେ କେମିତି ଚେଷ୍ଟା କରନ୍ତୁ କେମିତି କ'ଣ ଆସିକିରି ପରୀକ୍ଷାଟା ଦେଇକି ଯାଆନ୍ତୁ କାହାକୁ ଟିକେ ଘର ପାଖରେ କେହି ଲୋକ ଅଛନ୍ତି ଯଦି ଆସିପାରିବେ ମାଆଙ୍କ ପାଖରେ ରହିପାରିବେ ଦୁଇ ଚାରି ଦିନର କଥା ଛଅଟା ପେପର ଆଜ୍ଞା ଟିକେ ଛଅଦିନ କେମିତି କ'ଣ ଆଡ଼ଜେଷ୍ଟ କରିକିରି ଆପଣ ଗୋଟେ କାମ କରୁନାହାନ୍ତି ଡେଲି ଆସିବେ ପରୀକ୍ଷା ଦେଇ ଦେଇକିରି ପୁଣି ପଳେଇବେ ମାଆଙ୍କ ପାଖେ ରହିବେ ପୁଣି ତା'ପରଦିନ ସେମିତି କିଛି ଗାଡ଼ି ଦ୍ଵାରା ଆସିହେଉନି ଦେଖନ୍ତୁ ଆପଣଙ୍କ ଘର ପାଖରେ ପଡ଼ୋଶୀ ଫୋଡ଼ଶୀ କାହାକୁ କୁହନ୍ତୁ ସେମାନେ ଆସିକରି ତାଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତୁ ଯେତିକି ସମୟ ଯିବା ଆସିବା ଏବଂ ପରୀକ୍ଷା ଯେତିକି ସମୟ ସେତିକି ସମୟ ସେ ମାଆଙ୍କ ପାଖରେ ରହି ମାଆଙ୍କର ଯତ୍ନ ନେଉଥିବେ ଆଉ ଆପଣ ଆସିକରି ପରୀକ୍ଷାଟା ଯୋଗ ଦେଇକିରି ଯାଆନ୍ତୁ କାହିଁକିନା ପରୀକ୍ଷା ସମସ୍ତଙ୍କ ପରୀକ୍ଷା ମାଆଙ୍କ ଦେହ ଖରାପ ଅଛି ଆମେ ମାନୁଛୁ ସେଥିପାଇଁ ଆମେ ବି ଦୁଃଖିତ କିନ୍ତୁ ନିୟମତ ଆମେ ଭାଙ୍ଗିପାରିବ ନାହିଁନା ସେଇ ସମୟ ଭିତରେ ଆମେ ପରୀକ୍ଷା ଟାଇମରେ ପରୀକ୍ଷା ଦେବା ସବୁ କିଛି ଆମକୁ ଦେଖିବାକୁ ପଡ଼ିବ ପରୀକ୍ଷା ନଦେଲେ ପୁଣି କେମିତି କ'ଣ ଆପଣ ରହିଯିବେ ପୁଣି ସେଇ କ୍ଲାସରେ ବୁଝିଲେ କି ତ ଆପଣ ତ ପରୀକ୍ଷା ଦେଲେ ଆପଣ ପାସ ହୋଇଗଲେ ଆପଣ ଉପର କ୍ଲାସକୁ ଯିବେ ଆପଣ କାହିଁକି ସମୟ ନଷ୍ଟ କରିବେ ଅଯଥାରେ ଆପଣ ଦେଖନ୍ତୁ ପଡ଼ିଶା ଘରର କାହାକୁ କୁହନ୍ତୁ କିଏ ଯଦି ଭାଇ ମଉସା ହିସାବରେ କି ବଡ଼ବାପା ହିସାବରେ ଥିବେ ସିଏ ଆସିକରି ଆପଣଙ୍କର ମାଆଙ୍କର ଟିକେ ଦେଖାଶୁଣା କରିବେ ହସ୍ପିଟାଲରେ ଯେତିକି ସମୟ ପରୀକ୍ଷା ଚାଲିବ ପରୀକ୍ଷା ପରେ ଫୁଣି ଆପଣ ଯାଇକି ମାଆଙ୍କ ପାଖରେ ଯୋଗଦେଇ ପାରିବେ ଏହା ଦ୍ଵାରା ଯୋଗଦେଇ ପାରିଲେ ଏହାଦ୍ଵାରା ଆପଣଙ୍କ ପରୀକ୍ଷା ବି ଆପଣ ଆଟେଣ୍ଡ କରିପାରିବେ ପ୍ଲସ ମାଆଙ୍କର ଯତ୍ନବି ନେଇପାରିବେ ଦେଖନ୍ତୁ କ'ଣ ହଁ କାହିଁକିନା ପରୀକ୍ଷାରେ ଯୋଗ ନଦେଇ ପାରିଲେ ପୁଣି ରହିଯିବେ ଗୋଟେ ବର୍ଷ ଗୋଟେ ବର୍ଷ ବି ବହୁତ କିଛି କମ ସମୟ ନୁହେଁ ହେଲା କି ଆପଣ ମତେ ଜଣେଇବେ ଆପଣ କ'ଣ କରିବେ ଜଣେଇବେ ଆପଣ ଚେଷ୍ଟା କରନ୍ତୁ ହଁ ଯେମିତି ହେଲେ ଆସିକି ମୋତେ ପୁଣି ଥରେ ଠିକ ହେଲା କ'ଣ ଡିସିସନ ନେଲେ ମୋତେ କଲ କରିକି କୁହନ୍ତୁ ଠିକ ଅଛି ଆଜ୍ଞା ଠିକ ଅଛି ରହିଲି